ହ୍ୟାଲୋ ହ୍ୟାଲୋ ଜିନ୍ସ୍ କମ୍ପାନୀ କହୁଛନ୍ତି ହ୍ୟାଲୋ ବାଙ୍ଗାଲୋରରୁ ଜିନ୍ସ୍ କମ୍ପାନୀ କହୁଛନ୍ତି ଆପଣ ହଁ ହଁ ମୁଁ ଓଡ଼ିଶା କେନ୍ଦ୍ରାପଡ଼ାରୁ କହୁଛି ଆପଣଙ୍କ କମ୍ପାନୀରୁ ଏକ ଜିନ୍ ପ୍ୟାଣ୍ଟ୍ ମଗେଇଥିଲି ଯାହାକି ଖୁବ୍ ଭଲ ପଡ଼ିଛି ଏବଂ ମୋତେ ପିନ୍ଧିବାକୁ ଖୁବ୍ ସହଜ ଲାଗୁଛି ଏବଂ କପଡ଼ାଟି ମଧ୍ୟ ବହୁତ ନରମ ଅଛି ଏବଂ ଏହା ବହୁତ ମଜବୁତ ପଡ଼ିବ ବୋଲି ଆଶା କରୁଛି ମୁଁ ଆଶା କରୁଛି ଆପଣ ଏଇଭଳି ଅଧିକ ପରିମାଣରେ ପ୍ୟାଣ୍ଟ୍ ତିଆରି କରନ୍ତୁ ଏବଂ ଖାଉଟି ମାନଙ୍କୁ ଯୋଗାନ୍ତୁ ଏ ପ୍ୟାଣ୍ଟ୍ ମୋତେ ଏତେ ଭଲ ଲାଗୁଛି ଯେ ମୁଁ ଆପଣଙ୍କ ଠାରୁ ଆଉ ଗୋଟିଏ ପ୍ୟାଣ୍ଟ୍ ମଗେଇବାକୁ ଚାହୁଁଛି ଆପଣ ଆଉ ଗୋଟିଏ ପ୍ୟାଣ୍ଟ୍ ମୋର ଏଇ ଠିକଣାରେ ପଠେବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅରକ୍ଷିତ ସାହୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନଜରିଆ ଫୋନ୍ ନମ୍ବର୍ ନଅ ନଅ ତିନ ସାତ ଏକ ଦୁଇ ଏକ ଚାରି ପାଞ୍ଚ ଛଅରେ ପଠାଇଲେ ମୁଁ ଖୁସି ହେବି ଏବଂ ଆପଣଙ୍କ ଫୋନ୍ ପେମେଣ୍ଟ୍ ଦବାପାଇଁ ଆପଣଙ୍କ ଫୋନ୍ ପେ ନମ୍ବର୍ ଦେଲେ ମୁଁ ସେଇ ଠିକଣାରେ ଆପଣଙ୍କ ଯେତିକି ପ୍ୟାଣ୍ଟ୍ ର ମୂଲ୍ୟ ତାହା ପଠାଇଦେବି ଆଶା କରୁଛି ମୋର ଅନୁରୋଧ ଟି ରକ୍ଷା କରି ମୋତେ ଆଉ ଏକ ପ୍ୟାଣ୍ଟ୍ ପଠାଇବେ କାରଣ ପ୍ରଥମ ପ୍ୟାଣ୍ଟ୍ ଟି ମୋର ଖୁବ୍ ପସନ୍ଦ ହୋଇଛି ଏବଂ ଏହା ଖୁବ୍ ଭଲ ଢଙ୍ଗରେ ତିଆରି ହୋଇଛି ସେଥିପାଇଁ ଆପଣଙ୍କ କମ୍ପାନୀକୁ ବହୁତ ବହୁତ ଧନ୍ୟବାଦ